ଏଠି ତ

ଆମର ଏଠି ତ ବିଜେଡ଼ି କଂଗ୍ରେସ୍ ଆଉ ସାର୍ ମୁଁ ଏଠି ତ

ନା ଏବେ କହିହେଉନି ଏବେ ଏବେ ବିଜେଡ଼ି ପାଇବ କି ବିଜେପି ପାଇବ କହି ହେଉନି କାରଣ ଏବେ କଂଗ୍ରେସ ବି ଲାଭ ନେଇପାରେ ବୁଝିଲେ ନା ଏ ବିଜେଡ଼ି ବିଜେପି ଭିତରେ କଂଗ୍ରେସ ବି ଲାଭ ନେଇପାରେ ଏଣ୍ଡ ନିର୍ବାଚନ ମଣ୍ଡଳୀରେ ବୁଝିଲି ନା ତେଣୁକରି ଏଠି କହି ହେବନି ବାପି ସରକାର କଂଗ୍ରେସରେ ଥିଲା ଏବେ ବିଜେଡ଼ି ଆସିଛି ତେଣୁକରି ଦାମ ବାବୁର ଯୋଉ ପୁଅ ଯୋଉଟା ଥିଲା ସେ ବିଜେଡ଼ିରେ ଥିଲା ସେ ଟିକେଟ୍ ପାଇବ କି ନାହିଁ ସନ୍ଦେହ କାମ କରିନି ବୋଲି କୁଜଙ୍ଗରେ ସେମିତି ଲୋକଙ୍କ ମିଳି ଗୋଟେ ହେଇକିରି ମିଟିଂ ହେଇକିରି ତା ବିରୁଦ୍ଧରେ ଯାଇଥିଲା ତେଣୁକରି ଦାମବାବୁ ସେଇଥିଲା ସେ ହାର୍ଟ ଚୋକ୍ କରିକିରି ମରିଯିବେ ପୁଅ ଟିକେଟ୍ ପାଇବ କି ନ ପାଇବ ସନ୍ଦେହ ତେଣୁକରି ଏଠି ବିଜେପି ପାଇବ କି ବିଜେଡ଼ି ପାଇବ କି କଂଗ୍ରେସ ଏଠି ଅଧିକା ଭୋଟ୍ ପାଇବ ସେମିତି କହିହେବନି ଏଇଟା ପାରି ଗୋଟେ ଗୋଟେ ଏମିତି ଗୋଟେ ମାନେ ବହୁତ କଣ୍ଟେଷ୍ଟ ଏରିଆ ହେଇଗଲା ଏବେ ଏଇ ଏଇ ଇଲେକ୍ସନଟା ଏଇ ଇଲେକ୍ସନଟା କହିହେବନି ବାପି ସରକାର ଆସିଲେ ଜିତିପାରେ ନ ଜିତିପାରେ ଦାମ ବାବୁ ପୁଅ ତ ଠିଆ ବୁଝି ନାଇ ସନ୍ଦେହ ତେଣୁକରି କଂଗ୍ରେସ ଏଠି ଯାହା ଯିଏ ଅଛି ଅଛି ସେ ଯେତିକି ଭୋଟ୍ ଗତ ବର୍ଷ ରହିଲେ ସେ ପାଇଥିଲା ସେଥିରେ ମନେ ହେଉଛି ଅଧିକା ପାଇବ ଯାହାକହନ୍ତି ଦୁଇ ଜଣ ବିଲେଇ କହିଲେ ମାଙ୍କଡ଼ର ଲାଭ କି ସେମିତି ତୃତୀୟ ପକ୍ଷରେ ଲାଭ ହେଇଯାଇପାରେ ଆଉ ଆପଣ କିଛି କହୁନାହାନ୍ତି କୋଉ କୋଉ ଏରିଆରେ କହିଲେ

ଆଜିବି ନିର୍ବାଚନ ମଣ୍ଡଳୀ କିଏ ପାଇବ ଠିକ୍ କହିହେବନି କଂଗ୍ରେସ କଂଗ୍ରେସ ପାଇବ କି ବିଜେଡ଼ି ପାଇବ କି ବିଜେପି ପାଇବ ବିଜେପି ବିଜେଡ଼ି ଭିତରେ ବର୍ତ୍ତମାନ ଝଗଡ଼ାରେ ବର୍ତ୍ତମାନ କଂଗ୍ରେସେ ଲାଭ ନେଇପାରେ ପାଇବ ବୁଝିଲେ ନା ଏଇଥରକ ଏଇଥରକ ହଁ ଯେହେତୁ କଂଗ୍ରେସର ଗୋଟେ ଏମ୍ ଏଲ୍ ଏ ବାପି ସରକାର ସେ ବିଜେପିରେ ଜଏନ୍ କଲା ଆଉ ଦାମବାବୁଙ୍କ ପୁଅ ଏଥର କିଛି କାମ ନକରି କୁଜଙ୍ଗରେ ଯୋଉ ମିଳି ହେଲା ମିଟିଙ୍ଗ ହେଲା ଦାମବାବୁ ପୁଅ ବିରୁଦ୍ଧରେ ଦାମବାବୁ ପୁଅ ଟିକେଟ୍ ପାଇବ କି ନ ପାଇବ ସନ୍ଦେହ ଦାମ ବାବୁ ସେ ହାର୍ଟ ଚୋକ୍ କରି ମରିଗଲେ ବୁଝିପାଇଲେ ନା ତେଣୁକରି ଏ କିଏ ପାଇବ ସନ୍ଦେହ ତେଣୁକରି କଣ ହେବ ଠିକ୍ କହିହେବନି ଇଲେକ୍ସନ୍ ହେଲେ ଇଲେକ୍ସନ୍ ଜଣା ପଡ଼ିବ କଣ ହେବ କିଛି କହି ହେବନି ହଉ ଆପଣ ଟିକେ ଦେଖିବେ ଯାହା କରିବେ ଆଉ ହଉ ରହୁଛି ଆଜ୍ଞା